ଆମ ଅଞ୍ଚଳର କେତେକ ସ୍ଥାନୀୟ ଲୋକ ଗୀତ ସବୁ ହେଉଛି ମୁଖ୍ୟତଃ ଆମ ଓଡ଼ିଶାର ମୁ ମୁଖ୍ୟ ସଙ୍ଗୀତ ହେଉଛି ଓଡ଼ିଶୀ ଆମ ଓଡ଼ିଶାରେ ଓଡ଼ିଶୀ ଗୀତ ଛାମୁ ଗୀତ ଏସବୁ ବହୁଳ ମାତ୍ରାରେ ବ୍ୟବହାର ହେଇଥିସି ଲୋକମାନେ ଶୁଣବାର୍ ଲାଗି ଚାହିଁସନ୍ ଆର୍ ଆମର ଓଡ଼ିଶାରେ ଓଡ଼ିଆ ଭଜନ ତାପରେ ହିନ୍ଦୀ ଗୀତ ଓଡ଼ିଆ ଗୀତ ସବୁ ଗୀତ ଲୋକମାନେ ଶୁଣବାର୍ ଲାଗି ଚାହିଁସନ୍ ଆର୍ ଖୁସ ହେସନ୍ ଗୀତ ଶୁଣିକିରି ବାକି ଆମର ଅଞ୍ଚଳ ମାନକେ ବେଶୀ ସମ୍ବଲପୁରୀ ଚାଲିସି ଯେହେତୁ ଆମେ ପଶ୍ଚିମ ଓଡ଼ିଶାର ଲୋକମାନେ ଆମର୍ ଇଆଡ଼େ ସମ୍ବଲପୁରୀ ଗୀତଟା ପ୍ରସିଦ୍ଧ କହିଲେ ଚଲେ ଆମର୍ ଇଆଡ଼ ଲୋକମାନେ ସବୁ ସମ୍ବଲପୁରୀରେ କଥାବାର୍ତ୍ତା କରସନ୍ ଆଉ ସମ୍ବଲପୁରୀରେ ଯେହେତୁ କଥାବାର୍ତ୍ତା କରସନ୍ ଆମର ଭାଷା ଯେହେତୁ ସମ୍ବଲପୁରୀ ତ ସମ୍ବଲପୁରୀ ଗୀତ ବି ଲୋକମାନେ ବେଶୀ ଟିକେ ପସନ୍ଦ କରସନ୍ ଆର୍ ଆମର ଅଞ୍ଚଳରେ ଏମିତି ସମ୍ବଲପୁରୀ ଭଜନ ମାନ ବି ଗାଇସନ୍ ସମ୍ବଲପୁରୀର ଭଜନ ବି ଲୋକମାନକେ ବହୁତ ଭଲ୍ ଲାଗ୍ସି ଆଉ ଶୁଣବାର୍ ଲାଗି ବି ଚାହେଁସନ୍ ତେଣୁ ଆମର ଅଞ୍ଚଳରେ ମୁଖ୍ୟତଃ ସମ୍ବଲପୁରୀ ଗୀତ ଆଉ ସମ୍ବଲପୁରୀ ଭଜନ ଗୀତ ସମ୍ବଲପୁରୀର ସବୁପ୍ରକାର ଗୀତ ବହୁତ ପସନ୍ଦ କରସନ୍ ଆମର ସମ୍ବଲପୁରୀର ଉମା ଉମାକାନ୍ତ ଦ୍ୱାରୀ ମଣ୍ଟୁ ଛୁରିଆ ଅର୍ଚ୍ଚନା ପାାଢ଼ୀ ଏମାନେ ମାନେ ଗୋଟେ ଭଲ ଭଲ୍ ସିଙ୍ଗର ସିଙ୍ଗର ମାନେ ଯେନ୍ମାନେ କି ବହୁତ ଭଲ୍ ଭାବରେ ଓଡ଼ିଆ ସମ୍ବଲପୁରୀ ଗୀତ ଗାଇଥିସନ୍ ଆର୍ ଲୋକମାନଙ୍କ ଲୋକମାନଙ୍କୁ ଖୁସି କରିପାର୍ସନ୍